ଆମ ଗାଁରେ ଗୋଟିଏ ମନ୍ଦିର ଅଛି ସେଠାକୁ ଯିବାପାଇଁ ରାସ୍ତା ବି ନାହିଁ ଏବଂ ଇଲେକ୍ଟ୍ରିବି ନାହିଁ ସେଇଟାକୁ ଯିବାପାଇଁ ଲୋକମାନେ ସୁବିଧା ସୁଯୋଗ ପାଇପାରୁନାହାଁନ୍ତି ଆଉ ଆମ ଗାଁରେ ଗୋଟାଏ ସ୍କୁଲ୍ ଅଛି ସେ ସ୍କୁଲ୍ରେ ଖେଳିବା ପାଇଁ ବି ଜାଗା ନାହିଁ ଏବଂ ରାସ୍ତା ସାଇଟ୍ରେ ସ୍କୁଲ୍ ଛୁଆ ଟିକେ ବି ବାହାରକୁ ବାହାରି ପାରନ୍ତି ନାହିଁ ଆମ ଗାଁରେ ପାଣି ସୁବିଧା ବହୁତ କମ ଅଛି ଇଲେଲେ ଲାଇନ୍ ଥିଲେ ପାଣି ମିଳିବ ଲାଇନ୍ ନଥିଲେ ପାଣି ମିଳିପାରିବ ନାହିଁ ଆମ ଗାଁରେ ଲୋକମାନେ ବହୁତ ଅସୁବିଧାରେ ଚଳୁଛନ୍ତି ଆମ ଗାଁରେ ପାଣି ପିଇବା ପାଇଁ ବି ଟିବେଲ୍ ବି ନାହିଁ କି ନଳକୂପ ବି ନାହିଁ ସେ ଲାଇନ୍ ଥିଲେ ପାଣି ମିଳିବ ଲାଇନ୍ ନଥିଲେ ପାଣି ମିଳିବନି ଆଉ ଛୁଆମାନେ ସ୍କୁଲ୍ ଯାଉଛନ୍ତି ସେ ସେ ରୋଡ଼୍ ସାଇଟ୍ରେ ସ୍କୁଲ୍ ସେ ସ୍କୁଲ୍ରେ ଟିକେ ବି ଛୁଆ ବାହାରକୁ ବାହାରି ପାରନ୍ତି ନାହିଁ ପିଲାମାନେ ସେଠାରେ ଯିବା ଆସିବା ପାଇଁ ବହୁତ ଅସୁବିଧା ହଉଛନ୍ତି ଘରଲୋକ ଯଦି ଛାଡ଼ିବା ପାଇଁ ଯିବେ ତେବେ ଛୁଆ ପାଠ ପଢ଼ିପାରିବେ ଯଦି ନ ଛାଡ଼ିବା ପାଇଁ ଯିବେ ତେବେ ଛୁଆ ପାଠ ପଢ଼ିବେ ପାରିବେ ନାହିଁ ତ ରାସ୍ତାରେ ସବୁବେଳେ ଗାଡ଼ି ଯିବା ଆସିବା କରୁଛୁ ତ ଛୁଆ ଯଦି ସେ ରାସ୍ତା ଦେଇକି ଯିବେ ତ ଗାଡ଼ି ସେମାନେ ତ ସାଇଟ୍ ବି ହେଇପାରିବେନି ତ ରୋଡ଼୍ ସାଇଟ୍ରେ ସ୍କୁଲ୍ ନା ସବ୍ ଖେଳିବା ପାଇଁ ପଡ଼ିଆ ବି ନାହିଁ ଟିକେ ଜାଗାରେ ସ୍କୁଲ୍ଟିଏ ହେଇଛି ମନ୍ଦିରକୁ ଯିବାପାଇଁ ବି ସେ ମନ୍ଦିର ପାଖରେ କେନାଲ୍ଗୁଡ଼ିକ ଅଛି ସେ କେନାଲ୍ରେ ଅବର୍ଜନା ଅଳିଆ ସବୁ ପକାନ୍ତି ସେଇ ସାଇଟ୍ରେ ମନ୍ଦିରଟିଏ ହୋଇଛି